ଓଡ଼ିଶାର ପାରମ୍ପରିକ ଗୃହ ଶୈଳୀ ଏବଂ ସ୍ଥାପିତ ବୈଶିଷ୍ଠ୍ୟ ଗୁଡ଼ିକ ହେଲା ଘର ମନ୍ଦିର ପ୍ରାସାଦ ଇଟା ଏବଂ କଂକ୍ରିଟ୍ ଘର ଏବଂ ପ୍ରାସାଦ କାନ୍ଥରେ ଗୋବର କେକ୍ ନଡ଼ା ଛାତ ଆମେ ବେଶୀ ଗରିବ ଲୋକମାନେ ଏଇସବୁ ଘର କରି ରୁହନ୍ତି କାରଣ ତାଙ୍କ ପାଖରେ ବେଶୀ ପଇସା ନଥାଏ ସେମାନେ ଚାଳ ଘର କରିକି ରୁହନ୍ତି ଏଇସବୁ ଗାଁ ଏରିଆରେ ଅଧିକ ଦେଖିବାକୁ ଆମେ ପାଉ ଏବଂ ପାହାଡ଼ିଆ ସ୍ଥାନରେ ବି କାରଣ ସେମାନେ ବେଶୀ ଶିକ୍ଷିତ ନଥାନ୍ତି ଓ ସେମାନଙ୍କ ପାଖରେ ବେଶୀ ପଇସା ନଥାଏ